ଆପଣ ହେଲଥ୍ ଇନ୍ସୁରାନ୍ସରୁ ଦିବାକର ଭାଇ କହୁଛନ୍ତି କି ଆମର ଗୋଟିଏ ହେଲଥ୍ ଇନ୍ସୁରାନ୍ସ ହେଇଥାନ୍ତା ଆପଣଙ୍କ ପାଖରେ କ'ଣ ସହଯୋଗ ଅଛି ଯଦି ଆପଣ କୁହନ୍ତୁ

ମୁଁ ଆଜ୍ଞା ଚାରି ଜଣଙ୍କ ପାଇଁ ନେବି ମୁଁ ଅଛି ମୋ ସ୍ତ୍ରୀ ଅଛି ମୋ ଛୁଆଟା ଅଛି ଆଉ ମୋ ବାପା ଅଛନ୍ତି ଷାଠିଏ ପ୍ଲସ୍ ହେଇଯିବ ଠିକ୍ ଅଛି କେତେ ଟଙ୍କା ଲାଗିବ ଯାହାହେଲେ ବି ଆଜ୍ଞା ଠିକ୍ ଅଛି ଆଜ୍ଞା ସାର୍ ସାର୍ କୋଉ କୋଉଟା କଲେ ଭଲ ହେବ ସାର୍ କୋଉଟା କଲେ ଭଲ ହବ ସେ ଏଲ୍ ଆଇ ସି ର କ'ଣ ଅଛି ଫାସିଲିଟି ଆଜ୍ଞା ଆଜ୍ଞା ସାର୍ ତାହାଲେ ଏଲ୍ ଆଇ ସି ଟା କଲେ ଭଲ ସାର୍ ତାହେଲେ କୋଉ ଦିନ ଗଲେ ହେବ ଆପଣଙ୍କ ପାଖକୁ

ସାର୍ ତାହାଲେ ଆପଣଙ୍କର ଯୋଉ ଅଫିସ୍ ର ଆଡ୍ରେସ୍ଟା ଆପଣ ଦିଅନ୍ତୁ ଓକେ ସାର୍